ଜମିବାଡ଼ି ଗଣ୍ଡଗୋଳ ହେଲେ ଆମେ ଥାନାକୁ ଜଣାଉ ଥାନାରେ ପୋଲିସ୍ ଜାଣନ୍ତି ଜାଣିବାପରେ ଗାଁର ଆମର ମୁଖିଆ ଲୋକଙ୍କୁ ନେଇ ଆମେ ଜମିବାଡ଼ି ସମାଧାନ କରୁ ଏବଂ ତହସିଲ ଅଫିସକି ଖବର ଗଲେ ତହସିଲ ଅଫିସରେ ଯାହା ବୁଝାମଣା କରାହୁଏ ପାରସ୍ପରିକ ବୁଝାମଣା ଯାହା ଗୋଟେ ମିଳିଥାଏ ଆଉ